ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟରେ ମୋତେ ବହୁ କିଛି ଆକର୍ଷିତ କରେ ଯେପରିକି କି ବୈଜ୍ଞାନିକମାନଙ୍କର ନୂତନ ଚିନ୍ତାଧାରା ସହିତ ତାଙ୍କର ନୂତନ ଉଦ୍ଭାବନ ସବୁ ଆମର ଜୀବନଯାପନରେ ବହୁ କମ୍ ସମୟରେ ଅଧିକ କିଛି ଜାଣିବାକୁ ସାହାଯ୍ୟ କରେ ଏବଂ ଅଧିକରୁ ଅଧିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟରେ ଜାଣିବାକୁ ହେଲେ ଆମେ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ମେଳା ଯାଇ ଅଧିକରୁ ଅଧିକ ଜିନିଷ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟରେ ଜାଣିପାରିବା ବୋଲି ମୁଁ ଭାବୁଛି